ଆମର ଗାଁ ଗହଳିରେ ବିବାହ ଯେଉଁ ବିବାହ କାର୍ଯ୍ୟ ହଉଛି ଏଥିରେ ପାଣି ତ ସାଧାରଣ ବହୁତ ଦରକାର ଥାଏ ଆଉ ସେ ପାଣି ପାଇଁ ଆମେ ଯାହାର ଯେମିତିକା କୂଅ ଅଛି କିବା ବୋରିଂ ଅଛି କିଛି ଲୋକଙ୍କର କୂଅ ନାହିଁ କି ବୋରିଂ ବି ନାହିଁ ସେଇ ଯାଗାରେ ବୋରିଂ ଥାଇ କି ସୁଧା ବି ବହୁତ ଅସୁବିଧା ସମୟରେ ଦେଖା ଦିଏ ଧରନ୍ତୁ ବୋରିଂ ଅଛି କିନ୍ତୁ ଆପଣଙ୍କର ବିଜୁଳି ନ ଥିବ ତେବେ ସେ ବୋରିଂ ରହି କି ସୁଧା କୌଣସି କାମରେ ସେ ଲାଗିବ ନାହିଁ ତେଣୁ ସେଇ ସବୁ ଯାଗାରେ ଆମର ଯେଉଁ ଟୋଲିରେ ବଡ଼ ବଡ଼ ଡ୍ରମ୍ ବସେଇ କି କିଏ କିମତିକା ଯାଇ କି କାହା ଘରକୁ କିମ ବି ପାଣି ଯ ଧରନ୍ତୁ କୂଅଟା ଥିବ ସେ କୂଅରୁ ପାଣି ଟେକି ଟୁକା କି ସେ ଡ୍ରମ୍ରେ ଭରା ଗଲା ଭରି କି ଟୋଲି ମାଧ୍ୟମରେ ତାକୁ ଘରକୁ ଅଣା ଗଲା ଏବଂ ତାକୁ ରଖିକି କାମ ହେଲା ଆଉ ଯାଗା ବିଶେଷରେ ତୋର ତୁ ଯଦି ବହୁତ ଅଧିକ ମାତ୍ରାରେ ପାଣି ଦରକାର ସେ ଯାଗାରେ ଟ୍ୟାଙ୍କର ମଗା ଯାଏ ଟ୍ୟାଙ୍କର ମଗାଇଲା ପରେ ସେ ଟ୍ୟାଙ୍କରରେ ପାଣି ଆସିବ ପାଣି ଆସିଲା ପରେ ସେ ଯେଉଁ ଯେଉଁ ଯାଗାରେ ପାଣି ଦରକାର ସେ ଯାଗାରେ ସେ ପାଣି ଦେଲା ଏ ରୋଷେଇ ବାସ ପାଖରୁ ଆରମ୍ଭ କରି କି ମୁହଁ ହାତ ଧୁଆ ଧୁଇ କିବା ଗାଧୁଆ ଏ ସବୁ ଯାଗାରେ ଯେତେ ଯେଉଁ ଯାଗାରେ ପାଣି ଦରକାର ସେ ଯାଗାକୁ ଦେଲା ଯଦି ସେ ପାଣି ଧରନ୍ତୁ ସରିଗଲା ଟ୍ୟାଙ୍କରର ପାଣି ସରିଗଲା ତେବେ ସେ ଯାଗାରେ ପାଣି ଭର୍ତ୍ତି କରି ଦେଇକି ସେ ପୁଣି ଆଉ ଥରେ ଆଣିବା ପାଇଁ ଯାଏ ସେମିତିକା ଏଇ ଯେଉଁ ଟୋଲିରେ ଆମର ଆସୁଛି ଡ୍ରମ୍ମାନଙ୍କର ପାଣି ଭର୍ତ୍ତି କରି କି ସେମିତି ଯେତିକି ପାଣି ଦରକାର ଯେ ପର୍ଯ୍ୟନ୍ତ ପାଣି ଦରକାର ଅଛି ସେ ପର୍ଯ୍ୟନ୍ତ ପାଣି ସେମିତିକା ଆଣା ଯାଇ ବାହାରୁ ଆଉ